ମୋର ପ୍ରିୟ ପୁସ୍ତକ ହେଉଛି ଓଡ଼ିଆ ବହିର ସଭ୍ୟ ଜମିଦାର ପୁସ୍ତକ ଏହି ଗଳ୍ପଟି ଫକିରମୋହନ ସେନାପତି ଲେଖିଛନ୍ତି ଏହି ପୁସ୍ତକରେ ଘଟଣାବଳୀ ମୋତେ ବହୁତ ଭଲ ଲାଗେ ବାବୁ ବଳରାମ ବଳ ଜଣେ ମହାଜନ କଲିକତାରେ ଧୂଆଁପତ୍ର ବ୍ୟବସାୟ କରି ବେଶ ଖ୍ୟାତି ଅର୍ଜନ କରିଥିଲେ ତାଙ୍କ ଘର ଥିଲା ଯାଜପୁର ଅଞ୍ଚଳରେ ଥରେ ବଳରାମ ନିଜ ଗ୍ରାମକୁ ଆସି ଦେଖିଲେ ଯେ ନିଜ ଜାତିର ପିଲା ଗୋପାଳ ନିରାଶ୍ରୟ ଭାବରେ ବୁଲୁଛି ସିଏ ତାକୁ ସାଙ୍ଗରେ ନେଇ କଲିକତାରେ ନିଜ ଘରେ ରଖିଲେ ଦିନେ ମହାଜନଙ୍କ ରୋଷେଇଆ ପୂଜାରୀ ସିନ୍ଦୁକରୁ ପାଁଶହ ଟଙ୍କା ଚୋରି କରି ପଳାଇଲା ପୂଜାରୀ ନଥିବାରୁ ମହାଜନଙ୍କ ରୋଷେଇ ହୋଇପାରିଲା ନାହିଁ ଶେଷରେ ଗୋପାଳ ନିଜେ ରୋଷେଇ କରିଦେଲା ମହାଜନ ଅତ୍ୟନ୍ତ ସନ୍ତୋଷର ସହିତ ଖାଇଲେ ଗୋପାଳ ମହାଜନଙ୍କ ଅତ୍ୟନ୍ତ ବିଶ୍ଵାସର ପତ୍ର ହେଲା ଗାଁକୁ ଯାଇ ଗୋପାଳ ପାଇଁ ଗୋଟେ ଘର ତିଆରି କରିଦେଲେ ଆଉ ତାକୁ ବିବାହ କରିଦେଲେ ଗୋପାଳ କଲିକତାରେ ରହି ବ୍ୟବସାୟ କରି ସୁନାମ ଅର୍ଜନ କଲା ପରବର୍ତ୍ତୀ ସମୟରେ ତାର ଦୁର୍ବ୍ୟବହାର କଲା ଫଳରେ ତା' ପାଖରେ ଆଉ କିଛି ପାଇସାପତ୍ର ରହିଲା ନାହିଁ ବ୍ୟବସାୟରେ କ୍ଷତି ହେଲା ଫଳରେ ଜମିବାଡ଼ି ନିଲାମ ହୋଇଗଲା ସେ ତା'ପରେ ଘର ଛାଡ଼ି କେଉଁଠିକି ପଳେଇଲେ ଏହି ଗଳ୍ପରୁ ଏହି ଶିକ୍ଷା ମିଳିଲା ଯେ କୌଣସି କାର୍ଯ୍ୟକୁ ସଦୁପଯୋଗରେ ଲଗେଇଲେ ସବୁବେଳେ ଭଲ ହେଇଥାଏ